ଆଘରର୍ ଚାଷ୍ଟା ବହୁତ୍ ଦିନ୍ ଧରି ହଉଥିଲା ଆଜିକାଲିର୍ ଚାଷ୍ଟା ବହୁତ ଜଲଦି ହଉଛେ ସବୁ ପୂରା ଉଷୋକଷା ସବୁ ଦେଇକରି ଚାଷ୍କେ ବହୁତ୍ ଆଗ୍କେ ନେବାର୍କେ ଚାହୁଛନ୍ ଆଜିକାଲିର୍ ଲୁକେ ସେଥିର୍ଲାଗିର୍ ବଲିକରି ଚାଷ୍ଟା ବହୁତ୍ ଉଷୋକଷା ଖାଇକରି ମଣିଷର୍ ଦେହେକେ ରୋଗ କରି ନଉଛେ ସବୁ ଆଡ଼େ ପନିପରିବା ନ ବି ଆଜ୍ ଲଗେଇଥିବେ ଦୁଇ ଦିନର୍ ପରେ ସେଟା ବାହାରି ଯାଉଛେ ଆଘର୍ ଲୁକେ ଯେ ଖାଲି ଖତ୍ ଖାର୍ ଦେଇକରି ଚାଷ୍ କରୁଥିଲେ ତାକର୍ ସେଥିର୍ ଗୁଟେ ଟେଷ୍ଟ୍ ଅଲଗା ଥିଲା ଆଜ୍ କାଲିର୍ ଟେଷ୍ଟ୍ ଗୁଟେ ଅଲଗା ଅଛେ ଧାନର୍ ବି ଟେଷ୍ଟ୍ ଅଲଗା ଅଛି ଆଉ ପନିପରିବାର୍ ବି ଅଲଗା ଅଛେ ପନିପରିବା ଦିନେ ନୁ ଦୁଇଦିନ୍ ବି ଘରେ ଆନ୍ଲେ ରଖି ନାଇଁହେବାର୍ ଆଘରଟା ଆଠ୍ ଦିନ୍ ସାତ୍ ଦିନ୍ ପାଞ୍ଚ୍ ଦିନ୍ ଚାର୍ ଦିନ୍ ବି ରହୁଥିଲା ସେଥିଁ ନୁନ୍ ଲଗେଇକରିଁ ବି ଖାଏଲେ ସେଥିର୍ ଟା ଭଲ୍ ଥିଲା ଆଘଲିର୍ ଟା ଆଜ୍ କାଲିର୍ ଟା ସାର ଲାଗିର୍ ପଚ୍ କରୁଛେ ଯେତେ ଜାଣା ଲଗାଲେ ବି ଆଉ ସେଟାକେ ଆମେ ଖାଉଛୁଁ ନେଇ ଖାଏଲେ ଆଉ କେନ୍ତା କର୍ମୁଁ ଆଉ ଖାଏଲେ ବେମାର୍ ବି ସେଥିର୍ଲାଗି ବେଶୀ ଲୋକ୍ ବେମାର୍ ହେଇଯାଉଛେ ଆଜି କା ଓଷୋ କଷା ଲାଗିର୍ ସବୁ ଉଷକେ ଖାଉଛୁଁ ଆମେ ଆଉ ପନିପରିବା ବଲବାର୍ଟା ଆଉ ନେଇ ଖାଏବାର୍ ନଁ ଆଘର୍ ଲୁକେ କାଣା କରୁଥିଲେ ସାର୍ ଟିକେ ଖତ୍ ଟିକେ ଛେନା ଖାର୍ ଦେଇ ଦେଇକରି ଚାଷ୍ କରୁଥିଲେ ସେଥିର୍ଲାଗି ସେ ଚାଷର୍ ସେ ପନିପରିବା ଖାଏବାର୍ କେ ବହୁତ୍ ଭଲ୍ ଥିଲା ରହୁ ବି ଥିଲା ଇହାଛିନି ଆଉ କିଛି ରହେବାର୍ ଭି ନାଇଁ ସବୁ ଖରାପ୍ ହେଇଯାଉଛେ ଦିନେ ରଖିଦେଲେ ଆର ଦିନ ପରିବା ପଚି ଯାଉଛେ ଏନ୍ତେ ଏନ୍ତେ କରି ଚଲୁଥିଲେ ଆଉ ଭଲ୍ ଥିଲା ଆଉ ସେଥିରଲାଗି ପରିବର୍ତ୍ତନ ହଉଛେ ଆର୍ ସବୁ ବଦଲୁଛେ